ଯେତେବେଳେ ମୁଁ ବହୁଦିନ ପାଇଁ ଘରରୁ ବାହାରକୁ ଯାଏ କୌଣସି କାମରେ ସେତେବେଳେ ଘରେ ଗଛର ଯତ୍ନ ନେବା ପାଇଁ ଘର ଲୋକ ଥିଲେ ଘରଲୋକକୁ କହିକି ଯାଇଥାଉ ନହେଲେ ସେମିତି କୌଣସି ସିଷ୍ଟମ୍ କରିକିଥାଉ ଯେମିତିକି ଗଛର ଚାରି ସାଇଡ଼୍ର ଇଟା ମାଟିରେ କିଛି ବାଡ଼ କରିଦେଇଥାଉ ଯେମିତିକି ପାଣି ବେଶୀ ସମୟ ପାଇଁ ରହିଥିବ ଗଛର ଗଛରେ ବେଶୀ ସମୟ ପାଇଁ ପାଣି ରହିଥିବ ସେମିତି ସିଷ୍ଟମ୍ ନହେଲେ ନହେଲେ ଯଦି ଘରଲୋକ ବି ନଥାନ୍ତି ତା'ହେଲେ କିଛି ପାଇପ୍ ସିଷ୍ଟମ୍ ପାଇପ୍ ଲଗାଇକି ପାଣି ସିଞ୍ଚନ ପାଣି ସିଞ୍ଚନ ପାଇଁ କିଛି ପାଇପ୍ ସିଷ୍ଟମ୍ କରିକି ରଖିଥାଉ ଯେମିତିକି ସୁଇଚ୍ ଅନ୍ କଲେ ପାଇପ୍ରୁ ପାଣି ବାହାରିଲେ ଗଛ ପାଖରେ ପାଣିଟା ପଡ଼ିବ ଆଉ ଗଛ ପାଣି ସଞ୍ଚୟ କରିକି ରଖିବ ବେଶୀ ସମୟ ପାଇଁ ଯେମିତିକି ପାଣିଟାକୁ ଗଛ ଗଛ ପାଣିଟାକୁ ନେଇପାରିବ ସେମିତିରେ କିଛି ସିଷ୍ଟମ୍ କରିକି ଥାଉ ନହେଲେ ଗଛର ଚାରି ସାଇଡ଼୍ରେ ମାଟି ଇଟାରେ ବାଡ଼ କରିକି ଦେଇଥାଉ ଗାତ କରିକି ପାଣିଟା ବେଶୀ ସମୟ ପାଇ ରହିଥିବ ଆଉ ଘରଲୋକକୁ କହିକି ଯାଇଥାଉ ଯେମିତି ସେ ପାଇପ୍ ସିଷ୍ଟମ୍ଟାକୁ ଅନ୍ କରିଲେ ପାଣି ଗଛ ଗଛକୁ ପାଣି ପଡ଼ିବ ଆଉ ଗଛଟା ପାଣି ନେଇପାରିବ ସେମିତି ସିଷ୍ଟମ୍ କରିକିଥାଉ ଘରଲୋକ ଥିଲେ ନହେଲେ ସେମିତି କରିକିଥାଉ ଘରଲୋକକୁ କହିକି ଯାଇଥାଉ ଯେ ସେ ପାଣି ସିଷ୍ଟମ୍ଟା ଅନ୍ କରିଦେବେ ପାଣି ସିଷ୍ଟମ୍ଟା ଅନ୍ କଲେ ସେ ଗଛଟାକୁ ପାଣି ପଡ଼ିବ ଗଛ ପାଣି ସଞ୍ଚୟ କରିକି ରଖିବ ସେମିତି ସିଷ୍ଟମ୍ରେ କରିକି ଯାଇଥାଉ ଆଉ ଘରଲୋକକୁ କହିକି ଯାଇଥାଉ ସେ ଗଛର ଯତ୍ନ ନେବେ ମୁଁ ନଥିଲେ ବି ମୋର ଘରଲୋକ ଗଛର ଯତ୍ନ ନେଇଥାନ୍ତି ସେ ସେମିତିରେ ହିଁ ଗଛକୁ ଯତ୍ନ କରିକି ରଖିଥାନ୍ତି ଘରଲୋକ ମୁଁ ନଥିଲେ ବି ଘରଲୋକକୁ କହିକି ଯାଇଥାଉ ଗଛର ଯତ୍ନ ନେବା ପାଇଁ ଆଉ ସେ ସବୁ ସିଷ୍ଟମ୍ ବି କରିକି ଯାଇଥାଉ ଯେମିତି ଗଛର କିଛି ହବ ନାହିଁ ସେମିତିରେ ହିଁ ବାହାରକୁ ଯଦି ମୁଁ ବେଶୀ ଦିନ ପାଇଯିବି ତା'ହେଲେ ଘର ଏ ଘରର ଗଛ ଘରଲୋକକୁ କହିକି ଯାଇଥାଉ ସେ ଗଛକୁ ସେମିତିରେ ଯତ୍ନ କରିକି ରଖିବେ